ଓଡ଼ିଶା ଏକ କୃଷି ପ୍ରଧାନ ଦେଶ କୃଷିକ୍ଷେତ୍ର ହେଉଛି ଓଡ଼ିଶାର ଜନ୍ମଭୂମି କୃଷି ନଥିଲେ ଓଡ଼ିଶା କିଛି ନାହିଁ ଅର୍ଥନୀତି କହିଲେ ଅର୍ଥନୀତି ଏବଂ ବିକାଶ ଉପରେ ହେଲେ ବିଭିନ୍ନ ପ୍ରକାର ଝୋଟ ହୋଇଥାଏ ଝୋଟକୁ ଆମେ ବାହାର ରାଜ୍ୟରେ ବିକ୍ରି କରିଥାଉ ଏବଂ ଚାଷ ସମୟରେ ବିଭିନ୍ନ ବହୁତ ଧାନ ହେଲେ ମଧ୍ୟ ଧାନ ମଧ୍ୟ ବିକ୍ରି କରିଥାଉ ଓଡ଼ିଶାର ଅର୍ଥନୀତିକୁ ଆଗକୁ ନେଇଥାଏ କୃଷିକ୍ଷେତ୍ର ଚାକିରୀ ରାଜସ୍ୱ ରପ୍ତାନି ହେଲା ଖାଦ୍ୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ଲୋକମାନଙ୍କ ପାଖରେ ଘରେ ଘରେ ସରକାରଙ୍କ ତରଫରୁ ବିଭନ୍ନ ପ୍ରକାର ପ୍ରୋତ୍ସାହନ ଦିଆଯାଉକି ଯେମିତିକି ମୁଣ୍ଡ ପିଛା ପାଞ୍ଚ କେ ଜି ଚାଉଳ ଯୋଗାଇ ଦିଆଯାଉଛି କୃଷି କ୍ଷେତ୍ରରେ କୃଷି କ୍ଷେତ୍ରରେ ଅଧିକାଂଶ ଲୋକ କୃଷି କାମ କରିଥାନ୍ତି ଏବଂ ଅଧିକାଂଶ ଲୋକ କୃଷକ ହୋଇଥିବାରୁ ଚାକିରୀ କ୍ଷେତ୍ର ମଧ୍ୟ ବହୁତ କମ ଥାଏ ଓଡ଼ିଶା ରାଜ୍ୟରେ ତେଣୁ କୃଷି ଆମ ରାଜ୍ୟ ହେଲା କୃଷି ପ୍ରଧାନ ରାଜ୍ୟ କୃଷି ହେଉଛି ଆମ ବେଉସା